ମୁଁ ଗଛ ଲଗାଇବାକୁ ବହୁତ ପସନ୍ଦ କରେ ମୁଁ ସବୁବେଲେ ପଟୁ ମାଟିରେ ଗଛଟିଏ ଲଗାଏ କାହିଁକିନା ଆର୍ ଫୁଲ ଫଲ ଆଉ ତା' ଜଲ ଦେବାର ମାନେ ସୁବିଧା ସବୁ ଫଲ ହୁଏ କାହିଁକିନା ଏହି ପଟୁ ମାଟିରେ ଅଳ୍ପ ଦିନରେ ଗଛଟିଏ ବଡ଼ ହେଇଯାଏ ଦେଖିବାକୁ ବହୁତ ସୁନ୍ଦର ଲାଗେ ପାଣି ଦେବାକୁ ବହୁତ ସୁବିଧା ହୁଏ ପାଣି ଧରିବାକୁ ମାଟି ଭଲକିିନା ଧରି ରଖେ ଏହି ମାଟିଟିଏ ମୁଁ ସାର ଦେଉଛି ୟୁରିଆ ସାର ପଟାସ ସାର ଗୋବର ସାର ଏଇସବୁ ସାର ଦେଉଛି ବହୁତ ଯତ୍ନ ନିଏ ଗଛଟିରେ ମୁଁ ସବୁବେଲେ ପାଣି ଦିଏ ସେଇ ଯୋଗୁଁ ସେଇ ଗଛଟିଏ ଜଲ୍ଦି ବଡ଼ ହୁଏ